ହଁ ବନମାଳୀ ତୁମେ କେଉଁଠି ଅଛ ଗାଡ଼ି କେଉଁଠୁ ଆଣି ଗାଡ଼ି ଆଣିଛନା ଆଚ୍ଛା ମୁଁ ତ ବସ୍ଷ୍ଟାଣ୍ଡ ପାଖରେ ଠିଆ ହେଇଛି ମୁଁ କାହିଁ ତୁମକୁ ଦେଖିପାରୁନି ଏଇ ସକାଳ ଆଠଟାରେ ମୋ ବସ୍ ଥିଲା ନା ମୁଁ ବସ୍ରୁ ଓହ୍ଲାଇଲି ତୁମେ ବସ୍ଷ୍ଟାଣ୍ଡର କେଉଁପଟେ ଠିଆ ହେଇଛ ମୋର ମୁଁ ସେଇ ଯେଉଁ ଲେଡ଼ିସ୍ କର୍ଣ୍ଣର୍ ଦୋକାନଟା ଅଛି ସେଇ ଲେଡ଼ିସ୍ କର୍ଣ୍ଣର୍ ଦୋକାନ ପାଖରେ ଠିଆ ହେଇଛି ହଁ ମ ଯେଉଁ ଜୋତା ଦୋକାନ ଅଛି ଲେଡ଼ିସ୍ କର୍ଣ୍ଣର୍ ଦୋକାନ ଅଛି ସେଇ ପାଖକୁ ଆସ ମୋତେ ସେଇଠୁ ପିକ୍ ଅପ୍ କରିନିଅ ହଉ ରଖୁଛି